ହ୍ୟାଲୋ ଆପଣ କ୍ୟାବ୍ ଏଜେନ୍ସି ରୁ କହୁଛନ୍ତି କି ମୁଁ କାର ଦୁଇ ଦିନ ତଳେ କାର ବୁକ୍ କରିଥିଲି ଆଜି ଦଶଟା ବେଳେ ମୋର ପରୀକ୍ଷା ଅଛି ଆଠଟା ବେଳୁ ଗାଡ଼ି ଆସିବାର ଥିଲା ଏପର୍ଯ୍ୟନ୍ତ ଆସିନି ମୋର ଲେଟ୍ ହୋଇଯିବ ଆପଣଙ୍କ ଗାଡ଼ି ତାହେଲେ ଥାଉ ମୁଁ ଅନ୍ୟ ଗାଡ଼ିରେ ପଳେଇବି ହେଉ ଆପଣ ରୁହନ୍ତୁ